ଆମ ଘରେ ବିଭିନ୍ନ ପ୍ରକାର ଚା କରିଥାଉ ଗୋଟିଏ ହେଉଛି କ୍ଷୀରରେ ଚା କରୁ ଅମୁଲରେ ଚା କରୁ ଆଉ ଲାଲି ଚା ମଧ୍ୟ କରୁ ଆଉ ଏବେ ବିଭିନ୍ନ ପ୍ରକାର ଆୟୁର୍ବେଦିକ ଜିନିଷ ପଡ଼ିକି ମଧ୍ୟ ଚା ହେଉଛି ଏହି ଯେଉଁ ଚା କରୁ ଆମେ ସାଧାରଣତଃ କ୍ଷୀର ଚା ବେଳେ କ୍ଷୀର ଯେତିକି ପାଣି ସେତିକି ମିସଉ ଚିନି ପକଉ ଆଉ ବେଳେବେଳେ ଚିନି ଅଳ୍ପ ପକଉ ଆଉ ଯେତେବେଳେ କ୍ଷୀର ଫୁଟିବ ସେତିକିବେଳେ ଆମେ ଚା ପତିଟି ପକଉ ଆଉ ସେତିକିବେଳେ ଚିନି ମଧ୍ୟ ପକଉ ଆଉ ଯେଉଁ ଆୟୁର୍ବେଦିକ ଯୋଉ ହର୍ବାଲ ଟି ଆମେ ଯେଉଁ କରୁଛୁ ସେତେବେଳେ ମଧ୍ୟ ଅଦା ତେଜପତ୍ର ଗୋଲମରିଚ ଆଉ ଗୋଟିଏ ଚା ଦ୍ରବଣ ମିଳୁଛି ତାକୁ ମଧ୍ୟ ପକାଇକି ଆମେ ସେଥିରେ ଗୁଡ଼ ପକଉ ଗୁଡ଼ ପକାଇକି ସେହି ଯେଉଁ ଚାହାଟା ପିଉ ଲେମ୍ବୁ ମଧ୍ୟ ସେଥିରେ ଚିପୁଡ଼ୁ ସେହି ଚାହାଟା ଭାରି ବଢ଼ିଆ ଲାଗୁଛି ଆଉ ବହୁତ ସମୟରେ ମଧ୍ୟ ଆମ ଘରେ ସେହି ଚାହାଟି ବର୍ତ୍ତମାନ ହେଉଛି ଗତ କରୋନା ପିରିଅଡ଼ରୁ ତେଣୁ ଏହି ଯେଉଁ ଯେତେବେଳେ ଚାହାଟି କରିଥାଉ ଆମେ ସାଙ୍ଗେ ସାଙ୍ଗେ ଓଲ୍ହେଇଲା ପରେ ଛାଣିକି ପିଥାଉ ତାକୁ ଯଦି ରଖିଦବା ତାହେଲେ ସେ ଚାହାଟି ଆଉ ଏତେ ଟେଷ୍ଟ ଲାଗିବ ନାହିଁ ତେଣୁ ଯେଉଁ ଚାଆଟା ଆମେ କରୁ ସାଙ୍ଗେ ସାଙ୍ଗେ ପି ପି ଥାଉ ଏବଂ ସେହି ଯେଉଁ ଚାଆର ଯେଉଁ ଗୁଣ୍ଡ ପତି ଯେଉଁ ଆ ବଳେ ତାକୁ ବିଭିନ୍ନ ଫୁଲ ଗଛରେ ଆମେ ମଧ୍ୟ ବ୍ୟବହାର କରିଥାଉ